ମୁଁ ଗୋଟିଏ ବେପାର କରିବାକୁ ଚାହୁଁଛି ସେଥିପାଇଁ ମୁଁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମସ୍ତ କାମକୁ ଭଲ ଭାବରେ କରିବାକୁ ଚାହୁଁଛି ସେଥିପାଇଁ ମୁଁ ମୋର ବେପାରକୁ ଆଗକୁ ବଢ଼ାଇବା ପାଇଁ ବିଚାର କରିଛି ମୁଁ ଗୋଟିଏ ଦୋକାନ ଖୋଲିବାକୁ ଚାହୁଁଛି ତେଣୁ ସେଥିପାଇଁ ମୁଁ ନିଜର କାର୍ଯ୍ୟକୁ ଭଲ ଭାବରେ ଆଗକୁ ବଢ଼ାଇବାକୁ ଚାହୁଁଛି ତେଣୁକରି ମୁଁ ହୋଲସେଲରକୁ ଯାଇ ମୋର ଦୋକାନ ପାଇଁ ଭଲ ସାମାନ ଆଣିକି ମୋ ଦୋକାନରେ ବିକ୍ରି କରିବାକୁ ଚାହୁଁଛି ଏବଂ ହୋଲସେଲ୍ ଯାଇ ଆଣିଥିବା ସମାନ ଗୁଡ଼ିକୁ ବିକ୍ରୟ କରିବା ସମୟରେ କ୍ରେତାକୁ କମ୍ ଦରରେ ବିକ୍ରି କଲେ ସେହି ଦ୍ରବ୍ୟର ଚାହିଦା ବୃଦ୍ଧି ହେବ ଏବଂ ମୋର ବେପାର ମଧ୍ୟ ଭଲ ଭାବରେ ଆଗକୁ ବଢ଼ି ଚାଲିବ